ତମ ଦୋକାନରୁ କ୍ଷୀର ଆଣିଥିଲି ମ୍ୟାଡ଼ାମ ହଁ ତ କ୍ଷୀର ଆଣିକିନା ମୋ ପିଲାର ଦେହ ଖରାପ ହୋଇଛି ହଁ ପରା କ୍ଷୀର ଆଣିକି ପିଇସାରିଲା ପରେ ତା ର ଦେହ ଖରାପ ଝାଡ଼ା ହେଲା ଆଉ ବାନ୍ତି ବି ହେଲା ମେଡ଼ିକାଲ ନେଇଛି ଜୋଏନ କରିଛି ମେଡ଼ିସିନ ଖାଇଲାପରେ ବି ଭଲ ହେଉନି କେତେ ଟଙ୍କା ସରିଲାଣି ଆଉ ଆଜି ତ ନେଇଥିଲି ସକାଳେ ଆଜ୍ଞା ନାହିଁ କେଉଁଦିନ ତ ଦେହ ଖରାପ ନାହିଁ ଭଲ ଥିଲା ଆଜି ତମଠୁ କ୍ଷୀର ନେଇକି ଆସିଲା ପରେ ମୁଁ ପିଏଇଲି ପିଏଇସାରିଲା ପରେ କିଛି ଦୁଇ ତିନି ମିନିଟ୍ ପରେ ତ ତା ର ପିଲାର ଦେହ ଖରାପ ହେଇଗଲା ଆଉ ଫାଷ୍ଟ ତ ଝାଡ଼ା ହେଲା ଝାଡ଼ା ହେଲାପରେ ବାନ୍ତି କଲା ନାଇଁ ନାଇଁ କିଛି ଦେଇନି ଖାଲି କ୍ଷୀର ପିଇଥିଲା

ନା ତମ କ୍ଷୀର ପିଇକରି ଏକା ସେମିତି ହେଲା କିଛି ବି ଖାଇନି ହଁ ମୁଁ ପଇସା ଦେଇକିରି କିଣୁଛି ଆପଣ ଏମିତିକା କ୍ଷୀର ବିକୁଛନ୍ତି ନା କଣ ତମ କ୍ଷୀର ଆଣିକି ଆଣିସାରିଲା ପରେ ତ ପିଇଲା ପିଇସାରିଲା ପରେ ସେମିତି ହେଲା ତମକୁ କହିବି ନାହିଁ ତ ଆଉ କାହାକୁ କହିବି ହଁ ମୋର ତ ଆଜି ଅସୁବିଧା ହେଲା ବୋଲି କହିଲି ନହେଲେ କହିଥାନ୍ତି ନା କଣ ନାଇଁ ତା ପୂର୍ବରୁ କିଛି ଖାଇନି ତମଠୁ କ୍ଷୀର ନେଇକରି ଆସିଲି ନେଇକି ଆସିଲା ପରେ ତାକୁ ଦେଲି ଖାଇବାପାଇଁ ଖାଇସାରିଲା ପରେ ତ ମିନିଟ କି ଦୁଇ ମିନିଟ ଯାଇନି ବାନ୍ତି ହେଲା ଝାଡ଼ା ହେଲା ପୁଣି ମେଡ଼ିକାଲ ନେଲି ମେଡ଼ିକାଲ ନେଇକି ଆସିଛି ଏବେ ଘରକୁ ଆଉ

ଭଲସେ ଫୁଟେଇଛି ମୁଁ

ନାଇଁ ମାନେ ଆପଣ କ୍ଷୀରରେ ଏଇଟା କଣ ପକେଇଥିବେ ସେଇଥିପାଇଁ ମ ସେଇଥିପାଇଁ ଆଜ୍ଞା ମୋ ପିଲା ଦେହ ଖରାପ ହେଲା ନା କ୍ଷୀର ପିଇକିନା ହଁ ସେମିତି ତ ହୋଇଛି ଆଉ ମୁଁ ଆଉ କେବେ ତମ ଦୋକାନରୁ କ୍ଷୀର ନେବିନି ରଖୁଛି ମ୍ୟାମ୍